ହ୍ୟାଲୋ ଆପଣ କିଏ ଜଗା କାଳିଆ ଟ୍ରାଭେଲସ୍ର ମାଲିକ କହୁଛନ୍ତି କି ଆଜ୍ଞା ଆଜ୍ଞା ଆପଣଙ୍କର ଯେଉଁ ଦୁଇ ଦିନ ତଳେ ମୁଁ କାର୍ଟି ନେଇଥିଲି ଆପଣ ଡ୍ରାଇଭର ରଞ୍ଜନ ଯିଏ ଯାଇଥିଲେ ସେ ପିଲାଟି ବହୁତ ଭଲ ପିଲା କାରଣ ସେ ଏକ ନୂଆ ଯାଗା ସମ୍ବଲପୁର ଯାଇଥିଲେ ମଧ୍ୟ ଆମକୁ ଠିକ ଭାବରେ ନେଇ ଠିକ ଯାଗାରେ ଛାଡ଼ିଥିଲା ଆଉ ସେ ପିଲାଟିର ବ୍ୟବହାର ବହୁତ ଭଲ ସେ ପାନ ବିଡ଼ି ସିଗାରେଟ ଏସବୁ ଖାଏ ନାହିଁ କି ପଇସା ପ୍ରତି ମଧ୍ୟ ତା'ର ଲୋଭ ନାହିଁ ଆମେ ସେ ଯାଗାରେ ପହଞ୍ଚିବା ପରେ ସେ ଆମ ଘରକୁ ମଧ୍ୟ ସେ ଲଗେଜ୍ ଗୁଡ଼ିକ ଆମ ସହିତ ବୁହାଇକି ନେଇଥିଲା ସେ ପିଲାଟି ଏତେ ଭଦ୍ର ଯେ ଆପଣ ତାକୁ ଟିକେ ଆମ ତରଫରୁ ଧନ୍ୟବାଦ ଜଣାଇ ଦେବେ ରହୁଛି